ଆମ ଅଞ୍ଚଳରେ ସ୍ତ୍ରୀ ଲୋକ ମାନେ ପଦାକୁ ବାହାରନ୍ତି ନାହିଁ ଆମ ଅଞ୍ଚଳରେ କୌଣସି ସମୁଦ୍ର ନଥିବାରୁ ନାଳ ପୋଖରୀରୁ ପୁରୁଷ ମାନେ ମାଛ ଧରି ଗଲା ବେଳେ ଆମ ଘରେ ଯେଉଁ ଝିଅ ପିଲା ମାନେ ଥିବେ ସେ ଆମ ସହିତ ଯାଇଁ ଆମେ ଯେଉଁ ମାଛ ଧରିମୁ ତାକୁ କିଛି ଜରିରେ ପୁରାଇ ଆଣି ଘର ମାନଙ୍କରେ ରଖନ୍ତି ଆମେ ମାଛ ଧରି ଆଣିସାରିବା ପ ରେ ଘରକୁ ଫଳ ଫେରିବା ପରେ ଯେଉଁ ମାଁ ସାନ ମାଁ ଜେଜେ ମାଁ ଥାଆନ୍ତି ସେ ମର୍ତ୍ତା ମାଛକୁ ସଫାକରି ତାକୁ ଧୋଇ ରୋଷେଇ କରନ୍ତି ଆମ ଆଡ଼େ ପୋଖରୀ ନଥିବାରୁ ପୁରୁ ମହିଳାମାନେ ମାଛ ଧରିବାକୁ ଅଧିକ ଦୂରକୁ ଯାଆନ୍ତି ନାହିଁ ଦୂରକୁ ଯାଆନ୍ତି ନାହିଁ ହଁ ଝିଅ ପିଲା ମାନେ ଯୋଉ ଥାଆନ୍ତି ଆମ ସହିତ ପୋଖରୀ ପାଖକୁ ଯାଇ ଆମେ ମାଛ ଧାରି ସାରିବା ପରେ ମାଛକୁ ବ୍ୟାଗରେ ପୁରାଇ ରଖନ୍ତି ଯେଉଁ ଚିଙ୍ଗୁଡ଼ି କରାଣ୍ଡି ଚେଙ୍ଗ ଭାକୁର ମାଛ ଧରୁ ରୁ ସିଏ ତାକୁ ବ୍ୟାଗରେ ପୁରାନ୍ତି ଆଉ ବଡ଼ ବଡ଼ ମାଛ କଣ୍ଟିଆ ଧରିବା ଫଳରେ ସେମାନେ ଡର ଡରି ଯାଆନ୍ତି ଆଉ ବ୍ୟାଗରେ ପୁର ବ୍ୟାଗରେ ପୁରୋଅନ୍ତି ନାହିଁ ବ୍ୟାଗରେ ସିଏ ନ ପୁରେଇନେ ଆମେ ପୋଖରୀ ଭିତୁରୁ ବାହାରି ତାକୁ ବ୍ୟାଗରେ ପୁରେଇ ଘରକୁ ଆଣିକି ଆସୁ ଘରକୁ ଆଣିକି ଆସିସାରିଲା ପରେ ତାକୁ ଧୋଇ ନାଁ ତାକୁ ଧୋଇ ସଫାକରି ରୋଷେଇ କରନ୍ତି